ହ୍ୟାଲୋ ଆପଣ ମହାରାଜ ରେଷ୍ଟୁରାଣ୍ଟ୍ରୁ କହୁଛନ୍ତି କି ଆଜି ସକାଳ ଆଠଟା ତିରିଶିରେ ମୁଁ କିଛି ଖାଦ୍ୟ ଅର୍ଡ଼ର୍ କରିଥିଲି ଯେପରିକି ଭାତ ଡାଲି ପନିର ତରକାରୀ ଏପରି ନିରାମିଷ ଖାଦ୍ୟ ଅର୍ଡ଼ର୍ କରିଥିଲି ବର୍ତ୍ତମାନ ଆମ ଘରକୁ କିଛି ଅତିଥି ଆସୁଥିବା କାରଣରୁ ମୋ ମା କହିଛନ୍ତି କି ସେଇ ଅର୍ଡ଼ର୍ ସହିତ ଆପଣଙ୍କ ହୋଟଲ୍ରେ ବା ରେଷ୍ଟୁରାଣ୍ଟ୍ରେ ଯଦି କିଛି ପାନୀୟ ଦ୍ରବ୍ୟ ଉପଲବ୍ଧ ଥାଏ ତେବେ ଆପଣ ସେଇ ଅର୍ଡ଼ର୍ ସହିତ ପଠାଇ ପାରନ୍ତି ପାନୀୟ ଦ୍ରବ୍ୟ ଅର୍ଥାତ କୋକ୍ ଫଳରସ ଘୋଳ ଦହି ଏପରିକି ଯେଉଁ ପାନୀୟ ଦ୍ରବ୍ୟ ଥିବେ ଆପଣଙ୍କ ରେଷ୍ଟୁରାଣ୍ଟ୍ରେ ଉପଲବ୍ଧ ଥିବ ଆପଣ ଯଦି ସେହି ଦ୍ରବ୍ୟକୁ ଆମ ଅର୍ଡ଼ର୍ ସହିତ ଦେଇପାରିବେ ତ ଏହି ଏଥିପାଇଁ ଆମେ ଆପଣଙ୍କ ରେଷ୍ଟୁରାଣ୍ଟ୍ ବା ଆପଣଙ୍କ ପାଖରେ ଉପକୃତ ରହିବୁ କାରଣ ପାନୀୟ ହେଉଛି ଆମ ପାଇଁ ବହୁତ ଜରୁରୀ ଖରା ଯୋଗୁଁ ଆମ ଗେଷ୍ଟ୍ ପାଇଁ କିଛି ପାନୀୟ ଦରକାର ଅଛି ଯେପରିକି ଘୋଳ ଦହି ଫଳରସ କୋକ୍ ଏହିପରି ଭାବେ ଯାହାଦ୍ୱାରା ସେମାନଙ୍କର ଶୋଷକୁ ଆମେ ମେଣ୍ଟାଇ ପାରିବୁ ଆଉ ଆପଣଙ୍କ ପାଖରେ ଚିର ଉପକୃତ ରହିପାରିବୁ ତ ଆପଣ ଆମ ଅର୍ଡ଼ର୍ ସହିତ ଏହି ପାନୀୟ ଦ୍ରବ୍ୟକୁ ଉପଲବ୍ଧ କରିପାରନ୍ତୁ